ମୁଁ ମୋର ନିଜର ରାଜ୍ୟ ଏବଂ ଏହାର ଭୌଗଳିକ ଅବସ୍ଥିତି ବିଷୟରେ ଅଧିକ ଜାଣିବା ଉଚିତ କାରଣ ମୋ ରାଜ୍ୟର ଭୌଗଳିକ ସ୍ଥିତି ସମତଳ ଉର୍ବର ଭୂମି ନଦୀ ଜଙ୍ଗଲ ପାହାଡ଼ ବେଳାଭୂମି ଖଣିଜଦ୍ରବ୍ୟ ସମୁଦ୍ର ଓ ରେଳପଥ ଇତ୍ୟାଦି ରହିଛି ଏହି ଭୌଗଳିକ ଅବସ୍ଥିତି ବିଷୟରେ ମୋତେ ଜାଣିବା ନିହାତି ଦରକାର କାରଣ ମୁଁ ଯେହେତୁ ଏ ରାଜ୍ୟର ଏକ ଅଧିବାସୀ ଅଟେ ରାଜ୍ୟର ଭୌଗଳିକ ସ୍ଥିତି ବିଷୟରେ ଜାଣିବା ଉଚିତ ଏହାର ଉର୍ବର ଭୂମି ବିଷୟରେ ମଧ୍ୟ ଜାଣିବା ଉଚିତ ଆମ ଭୂମିରେ କେତେ ପ୍ରକାରର ଫସଲ ହେଉଛି କିପରି ଭାବରେ ଫସଲ ଉତ୍ପାଦନ ହେଉଛି କୃଷକ ମାନେ ଆମ ପାଇଁ କେତେ କଷ୍ଟ କରି ଫସଲ କୁ ଉତ୍ପାଦନ କରୁଛନ୍ତି କେତେ ପ୍ରକାରର ଭୂମି ରହିଛି କେତେ ପ୍ରକାରର ନଦୀ ରହିଛି ଆମ ରାଜ୍ୟରେ ଯେପରିକି ମହାନଦୀ ଏକ ଓଡ଼ିଶାର ବଡ଼ନଦୀ ଅଟେ ଜଙ୍ଗଲ ମଧ୍ୟ ବିଭିନ୍ନ ପ୍ରକାରର ଜଙ୍ଗଲ ରହିଛି ଅଭୟାରଣ୍ୟ ମଧ୍ୟ ରହିଛି ଶିମିଳିପାଳ ଅଭୟାରଣ୍ୟ ତା ମଧ୍ୟ ରୁ ଅନ୍ୟତମ ଅଟେ ପାହାଡ଼ ମଧ୍ୟ ରହିଛି ବେଳାଭୂମି ମଧ୍ୟ ରହିଛି ପୁରୀ ର ବେଳଭୂମି ମନକୁ ମୋହି ନେଇଥାଏ ପୁରୀରେ ଥିବା ଜଗନ୍ନାଥ ଆମର ହେଉଛନ୍ତି ଆରାଧ୍ୟ ଦେବତା ତାଙ୍କୁ ଆମେ ପୂଜା କରୁ ସେଠାକୁ ବାହାରର ପର୍ଯ୍ୟଟକ ମାନେ ମଧ୍ୟ ଆସନ୍ତି ସେ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି ତା ସହିତ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି ବେଳାଭୂମିରେ ମନୋରଞ୍ଜନ କରନ୍ତି ଖଣିଜ୍ୟଦ୍ରବ୍ୟ ମଧ୍ୟ ଆମ ରାଜ୍ୟରେ ମିଳିଥାଏ ଯେପରିକି ମାଙ୍ଗାନିଜ ଲୁହ ପଥର କୋଇଲା ଇତ୍ୟାଦି ଖଣିଜଦ୍ରବ୍ୟ ମିଳିଥାଏ ବିଭିନ୍ନ ପ୍ରକାର ସମୁଦ୍ର ମଧ୍ୟ ରହିଛି ସଡ଼କ ଆଉ ରେଳପଥ ମଧ୍ୟ ବିଭିନ୍ନ ପ୍ରକାରର ରହିଛି ରାୟଗଡ଼ା କୁ ଆସିବା ପାଇଁ ଯେପରି କି ଜୁନାଗଡ଼ ଭୁବନେଶ୍ୱର ଏକ୍ସପ୍ରେସ୍ ରହିଛି ହୀରାଖଣ୍ଡ ଏକ୍ସପ୍ରେସ୍ ରହିଛି ବିଭିନ୍ନ ପ୍ରକାରର ରେଳପଥର ସୁବିଧା ରହିଛି ପୁରୀ ଏକ୍ସପ୍ରେସ୍ ରହିଛି ଜନଶତାବ୍ଦୀ ଏକ୍ସପ୍ରେସ୍ ରହିଛି ରେଳପଥର ମଧ୍ୟ ଆବଶ୍ୟକତା ରହିଛି ଆମେ କିଛି ଜିନିଷ ବିଷୟରେ ଜାଣି ନଥାଉ ତ ଭୌଗଳିକ ଅବସ୍ଥିତି ବିଷୟରେ ଆମେ ଅଧିକ ଜାଣିବା ଉଚିତ